ଆଇନଗତ ଦସ୍ତାବିଜ ବିଷୟରେ ଆମର ଅଭିଜ୍ଞତା ଆଦୌ ନାହିଁ କହିଲେ ଚଳେ କୌଣସି ଜାଗାରେ କୌଣସି ଅସୁବିଧା ଘଟିଲେ ଆମେ କାଗଜପତ୍ର କରିବା ପାଇଁ ପ୍ରଥମେ ନିକଟସ୍ଥ ଓକିଲ ଯିଏକି କିଛି ଏ ବିଷୟରେ ତାଙ୍କର ଜ୍ଞାନ ଥାଏ ତାଙ୍କ ନିକଟକୁ ଯାଉ ତାଙ୍କ ସାଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ତାଙ୍କୁ ସମସ୍ତ ଘଟଣା ବିଷୟରେ ଅବଗତ କରାଇବା ପରେ ସେ ତାକୁ ଗୋଟେ ଆଫିଟେଭିଟ କରନ୍ତି ବା ତାକୁ କ୍ରମାନ୍ୱୟରେ ତାକୁ ଲେଖନ୍ତି ତାପରେ ଏହା ଠିକ ଅଛି କି ନାହିଁ ଆମେ କେବଳ ପଢ଼ି ତାକୁ ତଦାରଖ କରିଥାଉ ବା ଦେଖିଥାଉ କିନ୍ତୁ ଆମର ଏ ବିଷୟରେ କୌଣସି ଅଭିଜ୍ଞତା ହିଁ ନଥାଏ ଆଉ ରହିଲା ଦସ୍ତାବିଜ୍ ଯାହାକି ଆମ ପାଖରେ ସେ ବିଷୟରେ କୌଣସି ହିଁ ଜ୍ଞାନ ନାହିଁ ଦସ୍ତାବିଜ୍